ହେଲୋ ହଁ ମ୍ୟାଡମ ନମସ୍କାର ହଁ ମୁଁ ତ ଆଗରୁ ଏମିତି ଟିକେ ଟିକେ କ୍ଲାସ୍ କରୁଥିଲି ବେଶି କିଛି ଜାଣିନଥିଲି ଯେବେଠୁ ମୁଁ ତୁମର ମାନେ ଅନଲାଇନ୍ ଦେଖିଲି ମୋତେ ଭଲ ଲାଗିଲା ସବୁ ଆଉ ଯେ ଆମ ମୁଁ ବି ନିଜେ କରୁଛି ତାପରେ ଆମ ଘର ଲୋକ ବି ସମସ୍ତଙ୍କୁ କହୁଛନ୍ତି କରିବା ଲାଗି ମୋ ବାପା ମାଆ ମୋ ଭାଇ ଭଉଣୀ ବି ସେମାନେ ବି କରୁଛନ୍ତି ଟିକେ ସମସ୍ତଙ୍କୁ ମୁଁ କହୁଛି କରିବା ଲାଗି ଆପଣ ଯାହା ଯାହା ଯେମିତି କହୁଛନ୍ତି ନା ଅନଲାଇନ୍ରେ ସବୁ ସବୁ କରିପାରୁଛି ଏବେ ତ ମୋର ଅଭ୍ୟାସ ହୋଇଗଲାଣି ନା ନା ଫାଷ୍ଟ ଫାଷ୍ଟ ଟିକେ ଫାଷ୍ଟ ଫାଷ୍ଟ ଟିକେ ତ ଅସୁବିଧା ହେଲା ବାକି ଏବେ ସବୁ କରିହେଉଛି ଠିକ୍ ଠାକ୍ ଫାଷ୍ଟ ଫାଷ୍ଟ ଟିକେ ଗୋଡ଼ ବହୁତ ଜୋର ପେନ୍ ହେଲା ତାପରେ ଏବେ ସବୁ ଠିକ୍ ଠାକ୍ କରିହେଉଛି ଏବେ ଫ୍ରି ଲାଗୁଛିି ବଡି ବି ବହୁତ ଭଲ ଲାଗୁଛି ତାପରେ ମାନେ ମୋ ବାପା ମାର ବି ଯେମିତି ଦରଦ ହେଉଥିଲା ଅଣ୍ଟା ଅଣ୍ଟି ସବୁ ମାନେ ଦରଦ ବି କମିଯାଇଛି ମେଡିସିନ୍ ବି ଗୋଟେ ଦୁଇଟା ମାନେ ବନ୍ଦ ହୋଇଯାଇଛି ମାନେ ଯୋଗ କଲା ପରେ ଦେହଟା ପୁରା ଫିଟ୍ ରହୁଛି ତା ମାନେ ହୁଁ ହୁଁ ହୁଁ ଯୋଗ କରିବା ହଁ ହୁଁ ହୁଁ ନା ଆଗରୁ ଆଗରୁ ମୁଁ ବି ମାନେ ଯୋଗରେ ଏ ସେଇ ବିଶ୍ୱାସ ନେଇ କରୁଛି କିଏ ଟାଇମ୍ ଦେବ କିଏ କରିବ ବୋଲି ବା କିଏ କଲା ପରେ ହିଁ ଏବେ ଜଣା ପଡ଼ୁଛିି ଯେ ମାନେ ବଡିଟା କେତେ ହାଲୁକା ଲାଗୁଛି କେତେ ଭଲ ଲାଗୁଛି ଯୋଗ କଲା ପରେ ଦେହ ବି ଭଲ ରହୁଛି ତାପରେ ମାନେ ଖାସ କଫ କୋପା ମାନେ କି ଦେହରେ ବି ଦରଦ ହେଉଛି ସେଇ ଗୋଡ଼ ହାତ ହେଉ କି ଅଣ୍ଟାପିଠି ହେଉ ସବୁ ଦରଦ ବି କୁଆଡ଼େ ପୁରା ଉଭେଇଯାଇଛି ହଁ ବହୁତ ଭଲ ଲାଗୁଛି ଦେହଟା ହଁ ଜାରି ତ ରଖିଛୁ ମୁଁ ଆମେ ଆମେ ତ ଆମେ ତ ଘରେ ସମସ୍ତେ କରୁଛୁ ଏବେ ତାପରେ ଆମ ଆମ ଘର ପାଖରେ ପଡ଼ୋଶୀ ଘରମାନଙ୍କୁ ବି ସେମାନଙ୍କୁ ବି ମୁଁ କହୁଛି କରିବା ଲାଗି ସବୁ କହୁଛିକି ଯୋଗ କଲେ ଏମିତି ହେଉଛି ସେମିତି ହେଉଛି ଦେହ ଭଲ ରହୁୁଛି ଆଉ ସବୁ ଦେହ ଅଣ୍ଟା ପିଠି ସବୁ ଦରଦ ବି ଇଏ ମାନେ ବନ୍ଦ ହୋଇଯାଉଛି ମେଡିସିନ୍ ବି ଖାଇବାକୁ ପଡ଼େନି ବୋଲି ସମସ୍ତଙ୍କୁ କହୁଛି ତ କରିବା ଲାଗି ସେମାନେ ବି ଜଣେ ଦୁଇ ଜଣ ଷ୍ଟାର୍ଟ କଲେଣି କରିବାଟା ହୁଁ ହୁଁ ହଁ କରୁଛନ୍ତି ସବୁ ଏ ତ ସବୁ କେତେ ଟାଇମ୍ ଦେବାକୁ ପଡ଼ୁଛି ପୁରା ଘଣ୍ଟେ ଟାଇମ୍ ଦେଇକି ପୁରା କରୁଛୁ ସମସ୍ତେ ପରିବାର ଯାକ ହୁଁ ହୁଁ ଆପଣ ବି ସବୁବେଳେ ତ ମାନେ ଶିଖଉଛନ୍ତି ଅନଲାଇନ୍ରେ ସମସ୍ତେ ଆହୁରି ବି ବହୁତ ଲୋକ ଜୋଡ଼ି ହେବେ ମୁଁ ବି ମୋ ସାଙ୍ଗମାନଙ୍କୁ ବି କେତେଜଣଙ୍କୁ ବି କହିଦେଲିଣି ନା ତୁମର ଅନଲାଇନ୍ ଦେଖିବା ଲାଗି ଆଉ ଅନଲାଇନରେ ଯୋଗ ଏମିତି ଶିଖଉଛନ୍ତି ବହୁତ ଭଲ ଶିଖା ହେଉଛି ସବୁ ଆଉ ଭଲ ଲାଗୁଛି ବି ବୋଲି ମୁଁ ବି କେତେ ଜଣଙ୍କୁ କହିଛି ହଉ ଠିକ୍ ଅଛି